ମୁଁ କେବେ କୌଣସି ପ୍ରତିଯୋଗିତାରେ ଭାଗ ନେଇନି କିନ୍ତୁ ଆଗକୁ ଯେମିତି ଆମ କୋରାପୁଟରେ ପର୍ବ ହୁଏ ତାଏଁରେ କିଛି ଡ଼୍ୟାନ୍ସଫାନ୍ସ କରିବାକୁ କଉ ଗୋଟେ ଗୀତର ଇଏରେ ଥିବ ଗ୍ରୁପ୍ ଡ଼୍ୟାନ୍ସ ଯେମିତି ଆମର ଗ୍ରୁପ୍ ଡ଼୍ୟାନ୍ସ ହେଇଥାଉଛେ କିଛି ଲୋକଙ୍କୁ ନେଇ ଛଅ ସାତ ଦଶ ଜଣ ବାର ଜଣ ଯାହା ବି ଥାଆନ୍ତି ସେସବୁରେ ଗୋଟେ କେଉଁ ଗୋଟେ ଗୀତ ନେଇକି ସମ୍ବଲପୁରୀ ଗୀତ ହଉ କି ବା ଓଡ଼ିଆ କି ହିନ୍ଦୀ ଯେଉଁ ଯେଉଁ ଜିନିଷ ଯେଉଁ ଗୀତ ବି ହେଉ ସେସବୁରେ କୋଉଡ଼ି ଗୀତରେ ନାଚ କରିବାକୁ ବହୁତ ଇଚ୍ଛା ଏମିତି ସବୁ ଅଛି ଆଉ ପର୍ବରେ ବହୁତ ଗହଳି ଥିବେ ଏଟ କୋରାପୁଟ ଡ଼ିଷ୍ଟ ଡ଼ିଷ୍ଟ ପୁରା କୋରାପୁଟ ରାୟଗଡ଼ା ମାଲକାନଗିରି ନବରଙ୍ଗପୁର ସବୁ ଆଡ଼ୁ ଲୋକ ଗୋଟେଟି ହେଇଥିବେ ସେ ପର୍ବରେ ବହୁତ ଖୁସିର ଦିନ ସେଇସବୁ ଜିନିଷରେ କିଛି ଗୋଟେ ନିଜର କଳା ଦେଖେଇଲେ ଲୋକଙ୍କ ଆଗ୍ରହ ଟିକେ ବଢ଼ିଥାଏ ଯେମିତି ଖୁସି ଗୋଟେ ମନେ କରିଥାଉ ଡ଼୍ୟାନ୍ସ କରିବୁ ସମସ୍ତେ ଦେଖୁଥିବେ କେତେ ଉତ୍ସାହିତ ହେଉଥିବୁ କେତେ ମନରେେ ଗୋଟେ କେତେ ବଡ଼ ଖୁସି ଲାଗୁଥାଏ ଏସବୁ ଆଉ